ଖେଳାଳିମାନଙ୍କୁ ଆମର ସ୍କୁଲ୍ ପଡ଼ିଆରେ ଖେଳିବା ପାଇଁ ସହଯୋଗ ମିଳେ ଆଉ ସରକାର ତରଫରୁ ବି ବହୁତ ସହଯୋଗ ମିଳିଥାଏ ଆଉ ସ୍କୁଲ୍ ପଡ଼ିଆ ଯେହେତୁ ଫ୍ରୀ ଜାଗା ତ ଖେଳାଳୀମାନାନଙ୍କୁ ସେଠି ମାନେ ଖେଳିବା ପାଇଁ ବହୁତ ଫ୍ରୀ ଲାଗେ ଆଉ ଆଜି ଧରିନିଅ ହେଇଠି ମାଡ଼ ହୋଇଗଲା କି ନହେଲେ କାହାକୁ ପାଣି ପିଇବା ପାଇଁ ଦରକାର ପଡ଼ିଲା କାହାକୁ ଖାଇବା ପାଇଁ ଦରକାର ପଡ଼ିଲା ତ ସରକାର ତରଫରୁ ଯେତିକି ସହଯୋଗ ମିଳିବା କଥା ମିଳୁଛି ଆଉ ଆମ ଅଞ୍ଚଳରେ ବି ମଧ୍ୟ ବହୁତ ସାହାଯ୍ୟ କରନ୍ତି ଖେଳାଳୀମାନଙ୍କୁ କିଛି ସାହାଯ୍ୟ ଦରକାର ପଡ଼ିଲା ତ ସାହାଯ୍ୟ କରନ୍ତି ଆଉ କିଛି ସପୋର୍ଟ ବି କରନ୍ତି ଆଜି ଯଦି କାହାର କିଛି କ୍ଷତି ହେଲା ତ ସେଇ ମାନେ ଖେଳୁ ଖେଳୁ ମାନେ ପଡ଼ିଗଲେ ଖେଳାଳୀମାନେ ତ ତାଙ୍କୁ ଆରାମ ନେବା ପାଇଁ ବି ମାନେ ସହଯୋଗ ମିଳେ ଏମିତି ବିଭିନ୍ନ ପ୍ରକାରର ଖେଳାଳୀମାନାନଙ୍କୁ ବହୁତ ମାନେ ସହଯୋଗ ମିଳିଥାଏ ସରକାର ତରଫରୁ ବି ସହଯୋଗ ମିଳିଥାଏ ଲୋକମାନଙ୍କ ତରଫରୁ ବି କିଛି ସାହାଯ୍ୟ ମିଳିଥାଏ ଆଉ ଆମର ତ ଏଇଠି ସ୍କୁଲ୍ ପଡ଼ିଆ ଯେହେତୁ ବହୁତ ବଡ଼ ପଡ଼ିଆ ତ ଖେଳିବା ପାଇଁ ତାଙ୍କୁ କମ୍ଫର୍ଟେବୁଲ୍ ଲାଗେ ଆଉ ଫ୍ରୀ ବି ଲାଗେ